ହ୍ୟାଲୋ ଆଜ୍ଞା କିଏ ହଁ ଭଲ ଅଛି ଓହୋ ସୀତା କି ତୁମେ ଆଜ୍ଞା ହଁ ଆସୁନାହାନ୍ତି ଯିବା ଯିବା ହଁ ହଁ ଆଉ କେଉଁ ହୋଟେଲ୍କୁ ଯିବା କହିଲ ସେ ସନ୍ଧ୍ୟାକୁ ଯିବାନି ସେଇଠି ମିଠାଟା ଟୋଟାଲ୍ ବାଗ ଦେଉନି ଆମ୍ବିଳା ମିଠା ଯେ ବାଗ ଲାଗୁନି କ'ଣ ଖାଇବା କେ ଏ ଯେଉଁ ବିରିୟାନି ଫିରିୟାନି ଖାଇବା ନା ଜଳଖିଆ କ'ଣ ଖାଇବା ନା କ'ଣ ଖାଇବା ସାଧା ନା ମ ରଙ୍ଗିଲାରରେ ପନିର୍ ଫନିର୍ ବାଗ ଦେଉନାହାନ୍ତି ଏଗୁଡା ଆମ୍ବିଳା ଲାଗୁଛି ବାଗ ବି ମାନେ ସ୍ଵାଦବି ବାଗ ଆସୁନି ଅଧିକା ଦାମ୍ ନେଇ ଯାଉଛି ସେଠିକି କ'ଣ ଯିବା ମ ଆମର ଏ ଯେଉଁ ଏ ଯେଉଁ ଆମର ଯେଉଁ ରେନ୍ବୋକୁ ଯିବା ନହେଲେ ନା ଥରେ ମୁଁ ଯାଇଥିଲି ଆମେ ଆଉ ଦୁଇ ଜଣ ଥରେ ଯାଇଥିଲୁ ଆଉ ସେଇଠି ଖାଇଥିଲୁ ଯେ ଭଲ ତା'ର ସ୍ୱାଦ ଟିକିଏ ଭଲ ଥିଲା ଚାଲୁନ ତୁମେ ତ ଖାଇନ ବୋଧେ କେବେ ଯାଇନ ବୋଧେ ନା ଯାଇଚ କେବେ ଯାଇନ ବୋଲି କହୁଛ ଆଉ ଯାଇନ ଆଉ ଆମେ ପରା ଯାଇଥିଲୁ ଦିନେ ଯେ ସେଇଠି ଯେଉଁ ପନିର୍ଟା ବହୁତ ଟେଷ୍ଟ୍ ହୋଇଥିଲା ଭଲ ଲାଗୁଥିଲା ନାଇଁ ଆସ ଆଜି ଦିନେ ରେନ୍ବୋ ପଳାଇବା ଆଉ ଦିନେ ଯିବାନି ଯସ୍ମିନ୍ ଆଗେ ଦିନେ ଆସ ଏଠିକି ବୁଲିକି ପଳାଇ ଆସିବା ନା ମ ମୁଁ କହୁଥିଲି ଏଇ ରେନ୍ବୋ ଯାଇଥାନ୍ତେ ଟିକିଏ ଖାଇକି ଆସିଥାନ୍ତେ ନା ଆଉ ତା'ର କ'ଣ ସ୍ଵାଦ ଖରାପ କି ହଁ ହଉ ଯିବା ଆଉ ତା'ହେଲେ କେତେବେଳକୁ ବାହାରିବ ହଁ ହଉ ଡାକିବା ଆଉ ଦୁଇଟା ବେଳକୁ ତା'ହେଲେ ବାହାରିବା

ମୁଁ କହିଲି ଦୁଇଟା ବେଳକୁ ତା'ହେଲେ ବାହାରିବା ତ

ହଁ ହଉ ହଉ ଆଉ ତୁମେ ଦୁଇଟା ବେଳକୁ ଦେଖିକି ଟିକିଏ ଶୀଘ୍ର ବାହାରିକି ଆସିବ ଭାରି ଆଉ ହଉ